ହଁ ନମସ୍କାର ନମସ୍କାର ଅ ମୁଇଁ ନୂଆପଡ଼ା ନ କହୁଥିଲି ଜାଲିକାଁ ସାହୁ କିରଣା ଷ୍ଟୋର ଯେ କାଣାକି ଆମର ଟିକେ ଆମର ଏଇ ପାଇପ୍ ଫାଇପ୍ ଟିକେ ଫାଟି ଫୁଟା ଯାଇଛି କାଣା କେବେ କାଣା ଆସୁଛନ୍ ହଁ ହ ହେନ୍ତା କେ ବୋଧେ ଆମର ମାନେ ଗୋଟେ ବିଲ୍ଡିଙ୍ଗଂ ପୁରା ସବୁଆଡ଼େ କାମ୍ ଲାଗବାର୍ ଅଛି

ଓହୋ ହନ୍ତାକେ ଆପଣଙ୍କର ନାଁ ଶୁଣିଥିଲି ତ ଭଲ୍ କାମ ଦାମ କରସନ୍ ବୋଲି ଯେ ଏଇଟା କାଣା ରେଟ୍ ସେ କାଣା କେନ୍ତା କାଣା ନେବେ ସେ ଓ ହେନ୍ତା କେ ବୋଲେ ଟିକେ କାମ ସେ ଟିକେ ଦେଖିବ ଯେ ଟିକେ କମ୍ କରବେ ଦୁଇଟା ବିଲ୍ଡିଙ୍ଗ ଆପଣଙ୍କୁ ଆଡ଼ଭାନ୍ସ ପ୍ରତି କାଣା ଲାଗାବେ ଆଚ୍ଛା ଆଚ୍ଛା ଏମତାକି ଆପଣଙ୍କର କିଛି ଫୋନ୍ପେ ନମ୍ବର୍ ନମ୍ବର୍ ଅଛି ଓହୋ ହେନ୍ତାକି ଦେଇଦଲେ ହେଠି ପଠାଇନେଇକିରି ମୁଁ ଯେ ଆପଣ ଗାଡ଼ି ଭଡ଼ା ଭଡ଼ା ଭୁଡ଼ି ଖର୍ଚ୍ଚ ଆଚ୍ଛା ହେନ୍ତାକେ ହଁ ହଁ ହଁ ଠିକ୍ ଅଛି ଠିକ୍ ଅଛି ରଖୁଛୁଁ